ହ୍ୟାଲୋ ହଁ ମୋର ତ ହଁ ହଁ କୁହ ମୋର ଆଜି ପ୍ରାୟ ଦୁଇଟା ବେଲ୍ ହେବାର ଅଛି ଦୁଇଟା ଲୋକଙ୍କର ସେ ତାଙ୍କୁ ବେଲ୍ କେସ୍ରେ ପଡ଼ିଯାଇଛନ୍ତି ତାଙ୍କୁ ବେଲ୍ ଆଣିକି ତାଙ୍କୁ କରିବାର ଅଛି ଏଇଭଳିଆ କେସ୍ ଅଛି ଦୁଇଟା ଆଉ ତ ହଁ ଏଇଭଳିଆ କଥା ଆଉ ସେ କୋର୍ଟରେ ଯଦି ଦିନକୁ ଦିନକୁ ଯାଇଁ ଗୋଟେ ଗୋଟେ କେସ୍ ଆସୁଛି ସେ ଲୋକ ବି ସବୁବେଳେ ମୋତେ ଡାକୁଛି ଆଉ ତା ବେଲ୍ ନକଲେ ବି ସେ ଛାନିଆ ହେଇଯାଉଛି ଏମିତି ତାଙ୍କର ସବୁ ଆଉ ଶୀଘ୍ର ତାଙ୍କ ବେଲ୍ କରିଦେବାର କରଦେବାର ଅଛି ଆଜି ଯାଇକି ସେ ଆହୁରି କେତେ କେସ୍ ବି ପେଣ୍ଡିଂ ହେଇକି ଅଛି ପୂର୍ବ ସେ ମର୍ଡ଼ର୍ କେସ୍ର ସିଏ ଲୋକକୁ ବେଲ୍ ମିଳିଲାନିରେ ସେ କିଛି ତାର ଯେଉଁ ପାଇଲେଣି ସେ ଜେଲ୍ରେ ରହିଲା ସେ ତାଙ୍କ ଘର ଲୋକ ଥିଲେ ସିଏ ପ୍ରେସର୍ କଲେ ବି ଆଉ ମୁଁ କିଛି କରିପାରିଲିନି ଆଉ କିଛି ପ୍ରୁଫ୍ ମିଳିଲାନି ଆଉ

ତା'ହେଲେ ତୋର ଆଜି କେସ୍ଟା କ'ଣ ଅଛି ହଁ ହଁ ଠିକ୍ ଅଛି ହଁ ମୋର ପ୍ରାକ୍ଟିସ୍ ଚାଲିଛି ଆଉ ପ୍ରାକ୍ଟିସ୍ ନକଲେ ହେବକି କିଛି କାମରେ ତ ପ୍ରାକ୍ଟିସ୍ ତ କରିଛି ଆଉ ଏଇଭଳିଆ ଟିକେ ଟିକେ ତମର ଚାଲିଛି ତ ପ୍ରାକ୍ଟିସ୍ ହଁ ହେଲ୍ପ କରୁଛୁ

ମୁଁ ଆଜି ଯିବି ଦଶଟା ଦଶଟା ବେଳେ ଯିବି ସେ କେସ୍ ଦୁଇଟା ସରିଲା ପରେ ସେଠୁ ଗୋଟେ ଗୋଟେ ଦୁଇଟା ହେଇଯିବ ଦୁଇଟା ପରେ ମୁଁ ଫ୍ରି ହେବି ତୋତେ କଲ୍ କରିଲେ ଆସିଲେ କଥାବାର୍ତ୍ତା ହେବା ମିଶିକି ଆଉ ଆଉ ଜାଣିସାରେ ତୁ ଦୁଇଟା ବେଳକୁ ଫ୍ରି ହେଇଥିବୁ ତ ହଁ ରାୟଗଡ଼ାକୁ ଯାଉଛି ରାୟଗଡ଼ା କୋର୍ଟକୁ କାଲି ଯାଉଛି ହଁ ହଁ ମିଶିଲେ ଦେଖାହବ ସେ ଦେଖିବା ଦୁଇଟା ପରେ ମୁଁ କିନ୍ତୁ ଫ୍ରି ହେବି ହେଲା ସେ କେସ୍ ସରିଲା ପରେ ହଁ ହଉ ହଉ ହଉ ମୁଁ ଦେଖିବି ସେଇଟା ହେଲା ମୁଁ ଦେଖିଦେବି ତୁ ଦୁଇଟା ପରେ ମିଶିବା ଆଉ ହଉ ହଉ